ଆମେ ଅନେକ ଗୁଡ଼ିଏ ସ୍ଥାନକୁ ବାଇକ୍ରେ ଦୂର ସ୍ଥାନକୁ ଯାଇଛୁ ଏବଂ ଗଲାବେଳେ ଅନେକ ଗୁଡ଼ିଏ ସମସ୍ୟା ମଧ୍ୟ ସମ୍ମୁଖୀନ ହୋଇଥାଏ ଯେମିତି ଅଧିକ ଦୂର ତିନିଶହ କିଲୋମିଟର ହେଲା କିମ୍ବା ଦୁଇଶହ କିଲୋମିଟର ଗତି କଲାବେଳେ ବାଇକ୍ରେ ବହୁତ ପ୍ରୋବ୍ଲେମ୍ ହୋଇଥାଏ ତ ସେ ଯେଉଁ ପ୍ରୋବ୍ଲେମ୍ ଅଛି ତାକୁ କିପରି ଦୂର କରିବା ସେହି କଥା ଆମେ ଚିନ୍ତା କରିବା କଥା ଏବଂ ଆମେ ଯେଉଁ ପୁରୀ ରୋଡ଼୍ରେ ଆମେ ଯାଉଥିଲୁ ସେତେବେଳେ ଅନେକ ଗୁଡ଼ିଏ ମଜା ଲାଗୁଥିଲା କାହିଁକିନା ଯେତେବେଳେ ଯାଉଥିଲୁ ରାତି ହେଗଲେ ରାତିରେ କ'ଣ ନାଢାବା ଢ଼ାବାରେ ଖାଉଥିଲୁ ଏବଂ ଖାଇ ପିଇକି ପୁଣି ଆଗକୁ ଯାଉଥିଲୁ ତ ଏପରି କରି କରି ଆମେ ଗୋଟେ ଦିନ ମଧ୍ୟରେ ପୁରୀକୁ ପହଞ୍ଚି ଯାଇଥିଲୁ ଏବଂ ପୁରୀର ଯେଉଁ ବିଚ୍ଟା ଅଛି ତାହା ବହୁତ ସୁନ୍ଦର ଥିଲା ଏବଂ ପୁରୀକୁ ଗଲାବେଳେ ଯେଉଁ ରାସ୍ତାଟା ସେଇ ରାସ୍ତା ବି ବହୁତ ବଣ ବହୁତ ଭଳିଆ ଥିଲା ଏବଂ ଫଳତଃ ବାଇକ୍ଟା ବହୁତ ଭଲରେ ସେ ପର୍ଯ୍ୟନ୍ତ ପହଞ୍ଚିପାରିଲା ବାଇକ୍ରେ କିଛି ଅସୁବିଧା ହେଲା ନାହିଁ କିନ୍ତୁ ଆମେ ଯେତେବେଳେ ବାଇକ୍କୁ ଘରୁ ବାହାର କରୁଛୁ ବା କରୁଛୁ ବା ଯଦି ଦୂର ସ୍ଥାନକୁ ଯିବାକୁ ଅଛି ତ ଆମେ ପ୍ରଥମେ ବାଇକ୍ ଚେକ୍ କରିବା ଫ୍ୟୁଲ୍କୁ ଚେକ୍ କରିବା ବା ପେଟ୍ରୋଲ ଚେକ୍ କରିବା ଏବଂ ବୁଝିବା ଯେ ପମ୍ପ କେତେ ଦୂର ରହିଛି କାହିଁକିନା ପେଟ୍ରୋଲ ପମ୍ପ ପାଖରେ ଥିଲେ ପେଟ୍ରୋଲ ସରିଗଲେ ମଧ୍ୟ ଡର ନାହିଁ ତ ସେଥିପାଇଁ ଏହିସବୁ ଜିନିଷକୁ ଆମେ ଯାଞ୍ଚ କରି ଆଗକୁ ପଢ଼ିବା ଏବଂ ଗତି କଲାବେଳେ ଆମେ ସବୁବେଳେ ନିୟମ ବା ଯାହା ସରକାରୀ ନିୟମ ଅଛି ତାକୁ ମାନିକି ଚଲିବା ଯେମିତି ହେଲମେଟ୍ ଲଗାଇବା ବା କରେ କଲାବେଳେ ସିଟ୍ ବଲ୍ଟ ପିନ୍ଧିବା ଏହିସବୁ ନିୟମ ମାନି ଚଳିବାକୁ ପଡ଼ିବ ଏବଂ ଯେଉଁ ରାସ୍ତାରେ ଯେଉଁ ଥାଏ ଟ୍ରାଫିକ୍ ଲାଇନ୍ ବା ଟ୍ରାଫିକ୍ ରୁଲ୍ଟା ଯାହା ଅଛି ଯାହାକି ରେଡ଼୍ ହେଲେ ଅଟକିବାକୁ ଥାଏ ତ ସେହିପରି ଯେଉଁ ରୁଲ୍ଟା ଅଛି ତାକୁ ମାନିକି ଚଳିଲେ ଏକ୍ସିଡ଼େଣ୍ଟ ମଧ୍ୟ କମିଯିବ ଏବଂ ମୁଁ ଯାଇଥିବା ଅନେକ ଗୁଡ଼ିଏ ସ୍ଥାନ ମଧ୍ୟରୁ ପୁରୀ ଯାଇଥିବା ପୁରୀ ଗଲାବେଳେ ଯେଉଁ ମଜା ଲାଗିଥିଲା ତା' ଅନ୍ୟତମ ଏବଂ ଏହି ପୁରୀ ଗଲାବେଳେ ଯେଉଁ ମଜାଟା ଲାଗିଥିଲା ତାହା ବହୁତ ଭଲ ଥିଲା କିନ୍ତୁ ତୁ ସେହି ରାସ୍ତା ବି ଆହୁରି ବହୁତ ବଢ଼ିଆ ଥିଲା ଏବଂ ରାସ୍ତା କଡ଼ରେ କିଛି ଦୂରରେ କିଛି ଦୂରରେ ଚାହା ଦୋକାନ ମାନ ଥିଲା ଏବଂ ଅନେକ ଗୁଡ଼ିଏ ଷ୍ଟଲ୍ ଥିଲା ଯାହାକି ରାତି ବାର ମଧ୍ୟରେ ମଧ୍ୟ ତା' ସେହି ଷ୍ଟଲ୍ ଗୁଡ଼ିକ ଖୋଲୁଥିଲା ଏବଂ ସେଇ ଷ୍ଟଲ୍ ଗୁଡ଼ିକୁ ଯେଉଁ ଲୋକମାନେ କାମ କରୁଥିଲେ ସେମାନେଙ୍କୁ ମଧ୍ୟ ବହୁତ ଭଲ ଭଲ ରେସ୍ପେକ୍ଟ ଦେଇକି ପଚାରି ଦିଅନ୍ତି ଏବଂ କେଉଁଠୁ ଆସିଛ କ'ଣ ସବୁ ପଚାରନ୍ତି ଏବଂ ଭଲ ଭାବରେ କଥାବାର୍ତ୍ତା ହୁଅନ୍ତି ତ ଏହି କାରଣରୁ ମୋତେ ସେମାନଙ୍କୁ ବହୁତ ଭଲ ଲାଗିଲା ଏବଂ ସେ ଯେଉଁ ପୁରୀକୁ ଯିବାକୁ ଯେଉଁ ରାସ୍ତାଟା ଅଛି ସେ ମଧ୍ୟ ବହୁତ ବଢ଼ିଆଁ ଏବଂ ହାଇ ୱେ ରୋଡ଼୍ଟା ବହୁତ ଖୁସି ଲାଗେ ଗଲେ ବାଇକ୍ରେ ଏବଂ ଦୂର ରାସ୍ତା ବୋଲି ଟିକେ ପିଠି ଯନ୍ତ୍ରଣା ହୋଇଥାଏ